ମୁଁ ଜାଣିଛି ନବୀନ ପଟ୍ଟନାୟକଙ୍କୁ ନବୀନ ପଟ୍ଟନାୟକ ଆମର ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ବହୁତ ଗୁଡ଼ାଏ ଭଲ ଭଲ ଯୋଜନା ବାହାର କରିଛନ୍ତି ସେ ଆସିଲା ଠାରୁ ରାଜନୀତିରେ ବହୁତ ଆମର ପ୍ରଗତି ହୋଇଛି ଯେମିତିକି ସେ ପିଲାମାନଙ୍କୁ ମାନେ ବିଦ୍ୟାଳୟରେ ପିଲାମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଉଛନ୍ତି ପାଠ ପଢ଼ିବା ପାଇଁ ବହି ଖାତା ଡ୍ରେସ୍ ଆଉ ଖାଇବା ପାଇଁ ଖାଦ୍ୟ ସବୁ ପ୍ରକାରର ସୁବିଧା ଦେଉଛନ୍ତି ଆଉ ପଢ଼ିବା ପାଇଁ ସହାୟତା କରୁଛନ୍ତି ମଧ୍ୟ ବର୍ଷକୁ ସେ କ୍ଷେତ୍ରରେ ତାପରେ ଦରିଦ୍ର ଲୋକମାନଙ୍କୁ ଯେଉଁମାନେ ଗରିବ ଭିକାରୀ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଟଙ୍କାଟିଆ ଚାଉଳ ମଧ୍ୟ ଦେଉଛନ୍ତି ସେଥିରେ ପାଞ୍ଚ କିଲୋ ଲେଖା ମୁଣ୍ଡପିଛା ଜଣକା ବା ପରିବାରର ସଦସ୍ୟ ହିସାବରେ ଗହମ ଆଉ ଚାଉଳ ମିଶେଇକି ଦେଉଛନ୍ତି ଦେଉଛନ୍ତି ଆଉ ରହିଲା ଆମର ମଝିରେ ଇଲେକ୍ଟ୍ରି ବଲବ୍ ଦେଇଥିଲେ ଆଉ ଏବେ ରାସନ୍ କାର୍ଡ଼୍ରେ ହଜାରେ ଟଙ୍କା ଲେଖା ମଧ୍ୟ ଦେଉଛନ୍ତି

ଯେମିତି ବୟସ ହେଇଗଲା ଷାଠିଏ ବର୍ଷ ଉର୍ଦ୍ଧ ହେଲେ ପାଞ୍ଚ ଶହ ଟଙ୍କା ସତୁରୀ ବର୍ଷ କି ଅଶୀ ବର୍ଷ ହୋଇଗଲେ ମାନେ ଟଙ୍କା ମିଳେ ସେଥିପାଇଁ ବହୁତ ପ୍ରକାର ସାହାଯ୍ୟ ମଧ୍ୟ ସେ କରୁଛନ୍ତି